ମୁଁ ନିଜ ବଗିଚାରେ ଗଛ ଲଗାଇଛି ବହୁତ କିଛି ଗଛ ଗୁଡ଼ିକ ହେଲା ଆମ୍ବ ଗଛ ପିଜୁଳି ଗଛ ଅମୃତଭଣ୍ଡା ଗଛ ଏବଂ ଫୁଲ ଗୁଡ଼ିକ ମଧ୍ୟ ବହୁତ କିଛି ଲଗାଇଛି ଆମ ନିଜ ବଗିଚାରେ ଗେଣ୍ଡୁ ଫୁଲ ଗୋଲାପ ଫୁଲ ମନ୍ଦାର ଫୁଲ ଟଗର ଫୁଲ ସେସବୁ ଗଛକୁ ଫୁଟି ଫୁଲ ଫୁଟିବାର ଦେଖିଲେ ମୁଁ ବହୁତ ଆନନ୍ଦିତ ଏବଂ ଖୁସି ରୁହେ କାହିଁକି ବଗିଚା ଆଉ ଦେଖିଲେ ସନ୍ଧ୍ୟା ସମୟ ମୁଁ ଡେଲି ବଗିଚା ଯାଏ ଆମ ନିଜ ବଗିଚାକୁ ସେ ଗଛପତ୍ରକୁ ଦେଖିଲେ ମୋତେ ବହୁତ ଆନନ୍ଦିତ ହୋଇପଡ଼େ ଫଳ ହେଉଥିଲେ ମଧ୍ୟ ଦେଖି ବହୁତ ଖୁସି ହୁଏ ମୁଁ ନିଜ ଆମ ବଗିଚା ଦେଖି ତେବେ ମୁଣ୍ଡର କଷ୍ଟ ଥିଲେ ବଗିଚା ଗଲେ ଠିକ୍ ହେଇଯାଏ ମାଇଣ୍ଡ୍ଟା ଫ୍ରେଶ୍ ହେଇଯାଏ ତେଣୁ କରି ମୁଁ ବଗିଚାକୁ ଦେଖିଲେ ମୋର ସବୁ କିଛି ଦୁଃଖ ଭୁଲିଯାଏ ଆନନ୍ଦିତ ଅନୁଭବ କରେ ମୁଁ ବଗିଚାକୁ ଦେଖିଲେ ନିଜ ବଗିଚାର ଫୁଲ ଫଳ ଗଛପତ୍ରକୁ ଦେଖିଲେ ବହୁତ ବହୁତ ଆନନ୍ଦିତ ଲାଗେ ମୋତେ